ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରକାର ଖେଳ ଚାଲିଛି ଖାଲି ଖୋ ଖୋ କବାଡ଼ି ନୁହେଁ କ୍ରିକେଟ୍ ବି ଖେଳ ଚାଲିଛି ଫୁଟବଲ୍ ହେଲା ବ୍ୟାଡ଼ମିଣ୍ଟନ୍ ହେଲା ଟେନିସ୍ ହେଲା କିନ୍ତୁ ଆମେ ଜାଣିଛୁ କବାଡ଼ିଟା ହେଉଛି ଏକ ବହୁତ ଭଲ ଖେଳ ଯେଉଁଥିରେ କି ଗ୍ରୁପ୍ ହେଇ କରି ଖେଳାଯାଏ ଏପଟ କିଛି ପିଲା ମରିବେ ସେପଟ କିଛି ପିଲା ଛୁଆଁ ହେଲେ ମରିବେ ପୁଣି ଏପଟର ପିଲା ଯଦି ସେପଟକୁ ମାରିଦେଲା ଏପଟୁ ଜଣେ ବଞ୍ଚିବ ସେପଟର ପିଲା ଯଦି ଏପଟକୁ ଛୁଇଁ କରି କାଟିଦେଲା ସେପଟରୁ ପିଲା ଗୋଟେ ପୁଣି ବଞ୍ଚିବେ ଆଉ ସେହି ଖେଳଟା ଆମର ଶାରୀରିକ ପରିଶ୍ରମ ସହିତ ମାଇଣ୍ଡ ବି ସ୍ଥିର ରଖିକରି ନଜର ରଖିବାକୁ ପଡ଼େ ଆଗ ଦଳର ପିଲା ଆମକୁ କେମିତି ଘେର ଘେରାଉଛନ୍ତି କେମିତି ଧରିବାକୁ ଆସୁଛିନ୍ତି ଆଉ ଯଦି ବି ଧରିଦେଲେ ଡାକି ଯାଉଥିବା ଖେଳାଳି କେମିତି ତାଙ୍କୁ ମାଡ଼ ଦେଇକିରି ମଝି ପାଇକି ଛୁଇଁ କରି ତାଙ୍କୁ ଆଉଟ୍ କରିବ ସେଇଟା ବି ମାଇଣ୍ଡରେ ସବୁବେଳେ ଆମର ରହିବା ଦରକାର ତେଣୁ କରି ଆନ୍ତର୍ଜାତୀୟ ସ୍ତରରେ ଅଧିକ ସ୍ୱୀକୃତି ଆବଶ୍ୟକ କରୁଛି ଆମର କବାଡ଼ି ଖେଳ କବାଡ଼ି ବି ଆମର ଏକ ବହୁତ ବଢ଼ିଆ ଖେଳ ଯେଉଁଟାକି ଆରମ୍ଭ ହେଇଛି ଗାଁ ଗହଳି ପଲ୍ଲୀ ଫୁଲରୁ ଆଗରୁ ବି ଆମର ଗାଁ ଗହଳିରେ ସାଧାରଣ ଲୋକମାନେ ବି କିଛି ସମୟ ପାଇଲେ କାମରୁ ଫୁରସତ ପାଇଲେ କବାଡ଼ି ଖେଳ ଖେଳୁଥିଲେ ବେଶୀ ଆମେ ଛୁଆବେେଳେ ଦେଖିଛୁ କ୍ରିକେଟ୍ ବେଶୀ ଜାଣିନଥିଲୁ ଫୁଟବଲ୍ କ'ଣ ଶୁଣିନଥିଲୁ କିନ୍ତୁ କବାଡ଼ି ଖେଳୁଥିଲୁ ନଟୁ ଖେଳୁଥିଲୁ ଖୋ ଖୋ ଖେଳୁଥିଲୁ ସ୍କୁଲ ମାନଙ୍କରେ ବି ଆମେ ଖୋ ଖୋ ଖେଳିଛୁ ନିଜେ ବି କବାଡ଼ି ଖେଳିଛୁ ଆଉ କବାଡ଼ିର ଯେଉଁ ଷ୍ଟାଇଲ୍ ଖେଳ ଯେଉଁ ଡାକ ରାହା ଛାଡ଼ିବାନି ମାଡ଼ ଧବା ସେପଟୁ ବଞ୍ଚୁଥିବେ ଏପଟୁ ମରୁଥିବେ ବହୁତ ମଜା ଲାଗେ କବାଡ଼ି ଖେଳଟା ଭାରତୀୟ ସ୍ତରରେ ସ୍ୱୀକୃତି ଆବଶ୍ୟକ କରୁଛି କବାଡ଼ିଟାକୁ ଆଗକୁ ବି ଯିବା ଦରକାର